ସେଲିବ୍ରେଟି ମାନଙ୍କ ବିଷୟରେ ଚିନ୍ତା କରୁଥିବା ବେଳେ ଗୋପନୀୟତାର ଅଭାବ ଏହିଥିପାଇଁ ରହିଯାଏ ଯେ ଯେଉଁ ଆଜିକାଲି ଯେଉଁ ସୋସିଆଲ ମିଡ଼ିଆରେ ଟିଭିରେ ହେଉ ନ୍ୟୁଜରେ ହେଉ ଯେଉଁ ପ୍ରଚାର ପ୍ରସାର କରାଯାଉଛି ସେଗୁଡ଼ିକ କେତେ ମାତ୍ରାରେ ସତ କେତେ ମାତ୍ରାରେ ମିଛ ସେଟା ଆମେ ସଠିକ୍ ଭାବରେ ଜାଣିପାରୁନୁ ସେମାନେ ଛୋଟ କଥାକୁ ବଡ଼ କରିକି ପ୍ରଚାର କରୁଛନ୍ତି ଆଜିକାଲି ସୋସିଆଲ ମିଡ଼ିଆ କଥା କୁହନ୍ତୁନି ଯେମିତି କି ଯେଉଁ ବର୍ଷା ଅନୁଭବଙ୍କ ଯେଉଁ ଡାଇଭର୍ସ ବିଷୟରେ ଲୋକଲୋଚନକୁ ଅଣାଯାଉଛି ସେଟା କେତେ ସତ କେତେ ମିଛ ଆମକୁ ଜଣାନାହିଁ ଯାହା ପ୍ରସାର ହେଉଛି ସେ ସବୁକୁ ଦେଖୁଛୁ ଆମେ ଗୋପନୀୟତା ବହୁତ ରହୁଛି ସେମାନଙ୍କର ଯେଉଁ ସତ କଥା କଥା ଗୁଡ଼ିକ ସେମାନେ କଣ ଆସିକି ନିଜେ ବାଇଟ୍ ଦେଉଛନ୍ତି କି ଦେଉ ନାହାନ୍ତି ନା ଏ ଯେଉଁ ଚ୍ୟାନେଲ୍ ବାଲେ ଯାହା ତାଙ୍କ ମନକୁ ଆସୁଛି ସେମାନେ ମିଛକୁ ସତ ସତ କୁ ମିଛ ଏମିତି ସେମିତି କରିକି ଭିୟୁଜ୍ ପାଇବା ପାଇଁ ସେଠି ଯେଉଁ ଅପଲୋଡ଼ କରୁଛନ୍ତି ତାହାକୁ ଆମେ ଦେଖୁଛୁ ଆମେ ସେହିଠୁ ସତ କଣ ମିଛ କଣ ଜାଣିପାରୁନୁ ଏହିସବୁ ଅଭାବ ରହୁଛି ଆଉ